ହ୍ୟାଲୋ ମୁଁ ନବିତ୍ ରଞ୍ଜନ ମହାରଣା କହୁଥିଲି ସତ୍ୟମ୍ ଏଜେନ୍ସିରୁ ଗୋଟେ ଡ୍ରାଇଭର୍ଟେ ବୁକ୍ କରିଥିଲି ଦୁଇଦିନ ତଳେ କାରଣ ମୁଁ ଆଜି ଏକ୍ଜାମ୍ ଦେବାର ଥିଲା ଠିକ୍ଅଛି ଏକ୍ଜାମ୍ଟା ଆଜି ଦଶଟାରେ ଥିଲା ମୁଇ ଆଟାରେ କଲ୍ କରିଥିଲି ସେ ଡ୍ରାଇଭର୍ଟା କହୁଛି ଟିକିଏ ଲେଟ୍ ହେବ ଟିକିଏ ଲେଟ୍ ହେବ କହି କହି ଏତେ ସମୟ ଅପେକ୍ଷା କଲିନି ଆହୁରି କେତେ ସମୟ ଲାଗିବ ମୋର ପରୀକ୍ଷାଟା ମୁନିଗୁଡ଼ାରୁ ରାୟଗିଡ଼ାର ଯିବାର ଅଛି ଏତେ ଦୂର ଯାଇକି ପରୀକ୍ଷା ଦେବାର ଅଛି ମୁଇଁ କ ଆଜିର ଦିନରେ ଯଦି ମୁଇଁ ପରୀକ୍ଷା ଦେଇ ପାରିଲିନାହିଁ ମୋର କ୍ୟାରିଅରଟା ବହୁତ ହି ଖରାପ ହେଇଯିବ ମୋର କ୍ୟାରିଅର ତ ପୂରା ପଳେଇବ ଆଉ ଯଦି ଏମିତି କରିବ କେଉଁ ଲୋକ ତୁମ ଏଜେନ୍ସିକୁ ବିଶ୍ୱାସ କରିବ ଏମିତି ହିଁ ଚାଲିଲା କହିଲେ ତୁମେ ନେକ୍ସଟ୍ ଟାଇମ୍ ତୁମ ଏଜେନ୍ସିକୁ କିଏ ବୁକ୍ କରିବ ଏମିତି ଗୋଟେ କରିବା କଥା କି ଏମିତି କରିବ କେବେ କାହା ସହିତ ଏଇଟା ଭଲ ନୁହେଁ ଏମିତି କରିବାଟା ମୁଁ ଜାଣିକା ଦୁଇଦିନ ତଳେ ବୁକ୍ କରିଥିଲି ଆଜିର ଦିନପାଇଁ ଏମିତି ତୁମର ସର୍ଭିସ୍ଟା ଦେଉଛ କଷ୍ଟମର୍କୁ ଏମିତି କରିବ କାଲି ଆଉ କିଏ ବୁକ୍ କରିବ କେଜାଣି କେଉଁଠି ଥିବ ସିଏ ତୁମ ଏଜେନ୍ସିକୁ ଜାଣିକି ବୁକ୍ କରିବ ତୁମେ ଏମିତି ସର୍ଭିସ୍ ଦେବ ତାଙ୍କୁ ଏମିତି ଡ୍ରାଇଭର୍ ମାନେ ରଖିଥିବ ଯେଉଁଟାକି ନା ତାଙ୍କେ ଫୋନ୍କୁ ଉଠେଇଲେ ଅଧଘଣ୍ଟା ଲାଗୁଛି ଅଧଘଣ୍ଟା ଲାଗୁଛି କହିକି ଏତେ ସମୟ ଅପେକ୍ଷା କରାଉଛନ୍ତି ଆଁ ଆଜି ମୁଁ ଯଦି ଆଉ ଆଉ ବେଶୀ ନାଇଁ ଅଧଘଣ୍ଟା ସମୟ ଅଛି ମୋତେ ପରୀକ୍ଷା ଯିବାପାଇଁ ଏହି ପରୀକ୍ଷାଟା ଯଦି ଦେଇପାରିଲିନି ନାଇଁ ମୋର କ୍ୟାରିଅର୍ ତ ଗଲା ତୁମର କିସ ତୁମକୁ କିଛି ଯିବ ନାଇଁ ଓଲଟା ତୁମର ଲେଟ୍ ଡକରିକି ଆ ଆମଙ୍କୁ ହଇରାଣ ଛଡ଼ା ଆଉ କିଛି ନାଇଁ ତୁମେ ଗୋଟେ କାମ କର ସେ ଡ୍ରାଇଭର୍ର ନମ୍ୱର ଦିଅ ନହେଲେ ମୋର ନମ୍ୱର୍ଟା ତାକୁ ଦିଅ ଯେଉଁଟା କରିବ ଜଲଦି କର ମୋ ନମ୍ୱର୍ଟା ତାଙ୍କୁ ଦେଇଦେଇଥ ନହେଲେ ଲେଖ ଡବଲ୍ ସେଭେନ ଫାଇପ୍ ଜିରୋ ନାଇନ୍ ସିକ୍ସ ଫୋର୍ ଜିରୋ ଥ୍ରୀ ଫାଇପ୍ ଏଇ ନମ୍ୱର୍ଟା ତାକୁ ବେଗି ପଠେଇକି କୁହନ୍ତୁ ମୁଁ ରିକ୍ୱେଷ୍ଟ କରୁଛି ପ୍ଲିଜ୍ ବେଗି ପଠାନ୍ତୁ ତାଙ୍କୁ କୁଆଡ଼େ ଅଛନ୍ତି କେଜାଣି ଏତେ ସମୟ ସା ବହୁତ ହି ଖରାପ ଏମିତି ଯଦି କରିବ କାଲି କାଲି ତ ଦୂରର କଥା କାଲି କିଏ ଦେଖିଛି ତୁମେ ତାଙ୍କୁ କହିଦିଅନ୍ତୁ ପ୍ଲିଜ୍ ରିକ୍ୱେଷ୍ଟ କରୁଛି ମୁଇଁ ଠିକ୍ଅଛି ତାଙ୍କୁ ବେଗି ଆସିବାକୁ କୁହନ୍ତୁ ମୋତେ ପିକ୍ କରିବେ ଆଉ ଅଧଘଣ୍ଟାଏ ସମୟ ଅଛି ଠିକ୍ଅଛି ଏତିକି କହୁଛି ରହୁଛି